ଆଜିକାଲି ପିଲାମାନେ ଖେଳୁଥିବା ଶାରୀରିକ ଖେଳ ଅପେକ୍ଷା ମୋବାଇଲ ଫୋନରେ ଖେଳିବାକୁ ଭଲପାଉଛନ୍ତି ଏବଂ ଡିଜିଟାଲ ମିଡ଼ିଆରେ ପ୍ରତିଦିନ ନୂଆ ନୂଆ ଗେମ୍ ମଧ୍ୟ ବାହାରୁଛି ଯେପରି ଫ୍ରି ଫାୟାର ପବ୍ଜି ଆଇସ୍କ୍ରିମ୍ ଇଙ୍କ ସବ୍ୱେ ସଫର୍ କ୍ୟାରମ୍ ପୁଲ୍ ଟେମ୍ପଲ ରନ୍ ବିକିଙ୍ଗ ରାଇଜ୍ ଟୁପିଆଇ ଗେମ୍ ଫ୍ରୁଟ ନିଞ୍ଜା ରୋବଲସ ମୋନୋପ୍ଲେ ଗୋ ଡକ୍ ପିଆନୋ କୀଟସ୍ ଇଟିସି